ଭୁବନ ଏନ୍ଏସିରେ ବହୁତ ଗୁଡ଼ିଏ ପର୍ଯ୍ୟଟନ ସ୍ଥଳୀ ଅଛି ସେଥିମଧ୍ୟରୁ ବୁଦ୍ଧେଶ୍ବର ମନ୍ଦିର ଏକ ଓଡ଼ିଶାର ଏକ ବିଶିଷ୍ଟ ଶୈବପୀଠ ଏବଂ ହିଙ୍ଗୁଳା ମନ୍ଦିର ଏବଂ ଶହୀଦ ବାଜି ରାଉତର ମାଟି ନୀଳକଣ୍ଠପୁର ଯାହା କି ଏକ ପର୍ଯ୍ୟଟନ ସ୍ଥଳ କହିଲେ ଭୁଲ ହେବ ନି କିନ୍ତୁ କୋଭିଡ଼ ନାଇଣ୍ଟିନରେ ଏଇ ଯେଉଁ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ପୂରା ବନ୍ଦ ହୋଇଗଲା ଯାହା ଫଳରେ କି ପର୍ଯ୍ୟଟନ ସ୍ଥଳୀରେ ଚଳୁଥିବା ଲୋକମାନଙ୍କର ଆର୍ଥିକ ସଙ୍କଟ ଦେଖାଦେଲା ପୂଜା ବନ୍ଦ ହେଇଗଲା ବାଜି ରାଉତ ସ୍ତମ୍ଭ ଯେଉଁଠିକି ଦିନକୁ ଶହ ଶହ ଲୋକ ଆସୁଥିଲେ ତାହା ମଧ୍ୟ ଫାଙ୍କା ପଡ଼ିଗଲା ହିଙ୍ଗୁଳା ମନ୍ଦିର ପୂଜା ଠିକ ଭାବରେ ପାଇ ପାରିଲେ ନାହିଁ ଯାହା ଫଳରେ କି ବହୁତ ଅସୁବିଧାରେ ଲୋକମାନେ ଚଳିଲେ